ଯେତେବେଳେ ଦଶମରେ ପଢ଼ୁଥିଲି ସେତେବେଳେ ମୋ ସାର୍ ମୋତେ ଗୋଟେ କଥାଟେ କହିଥିଲେ କି ମା' ତୁ କେବେ ବି ଅନ୍ୟମାନଙ୍କୁ ଭୁଲ୍ରେ ବି ବହୁତ ଜଲ୍ଦି କେବେ ବିଶ୍ୱାସ କରିବୁ ନାହିଁ କିନ୍ତୁ ମୁଁ ସାର୍ଙ୍କ କଥା ମାନିନଥିଲି ମୋର ଗୋଟେ ସାଙ୍ଗଟେ ଥିଲା ତାକୁ ମୁଁ ବହୁତ ବିଲିଭ୍ କରିଥିଲି ବିଶ୍ୱାସ କରଥିଲି କିନ୍ତୁ ଲାଷ୍ଟ୍କୁ ଦେଖିଲି ଶେଷରେ ଦେଖିଲି କି ସେ ସବୁତକ ଖରାପ କଥା ମୋ ବିଷୟରେ ଯାଇକି ଅନ୍ୟମାନଙ୍କୁ କହୁଛି ତ ଏଇଟା ମୁଁ ସହିପାରିଲି ନାହିଁ ତାକୁ ସେଇ କଥା ପଚାରିଲି ମୁଁ କହିଲି ତୁ କାଇଁ ମୋ ସହିତ ଏତେ ବଡ଼ ବିଶ୍ୱାସ ଘାତକତା କଲୁ ମୁଁ ତୋ ବିଷୟରେ ଆଜି ପର୍ଯ୍ୟନ୍ତ କାହାକୁ କେବେବି କିଛି ବି କହିନି ମୁଁ ସେଇଦିନ ମୋ ସାର୍କୁ ମନେ ପକେଇଥିଲି କି ସାର୍ ମୋତେ ଯେଉଁ କଥା ସେଦିନ କହିଥିଲେ ଆଜି ସେଦିନ ସତ ହେଲା ମୁଁ ଯଦି ତାଙ୍କ କଥା ମାନି ପାରିଥାନ୍ତି ତ ମୁଁ ଆଜି ବି ଆଜି ଗୋଟେ ମାନେ ଏତେ ଭଲ ପିଲା ହୋଇଥାନ୍ତି କି ମୁଁ କହିବି ପାରିନଥାନ୍ତି ଯଦି ମୁଁ ସେ ତ ସେତେବେଳେ ସାର୍ଙ୍କ କଥା ଭାବିଥାନ୍ତି ସାର୍ ମୋତେ କାହିଁକି ଏତେ ସବୁ କଥା କହୁଛନ୍ତି ତ ମୁଁ ସେତେବେଳେ ପାଠପଢ଼ ତାଙ୍କ କଥା ଭାବ ବୁଝିକରି ମୁଁ ତାଙ୍କ ପାଠପଢ଼ା ଉପରେ ଏବେ ଧ୍ୟାନ ଦେଇଥାନ୍ତି କିନ୍ତୁ ମୁଁ ମୋ ସାଙ୍ଗ ପାଇଁ ମୋ ପାଠପଢ଼ା ବି ଛାଡ଼ି ଦେଲି ହେଲେ ସିଏ ମୋ ବିଷୟରେ ଯାଇ ଅନ୍ୟମାନଙ୍କ ଆଗରେ ଗପିଲା ତ ମୋତେ ଏସବୁ କିଛି ବି ଭଲ ଲାଗିଲାନି ସେଥିପାଇଁ ମୁଁ କହୁଛି କି କାହା ଉପରେ ଏତେ ଜଲ୍ଦି ବିଲିଭ୍ କରିବା ବି ଭଲ ନୁହଁ